ଆପଣ ମାଆ ମଙ୍ଗଳା ରେଷ୍ଟୁରାଣ୍ଟର ମାଲିକ କହୁଛନ୍ତି ମୁଁ କବିତା ମହନ୍ତ ଶସାରୁ କହୁଥିଲି ମୁଁ ଯେ ଯେଉଁ ବିରିୟାନୀ ଅର୍ଡ଼ର୍ କରିଥିଲି ସେ ବିରିୟାନି ପହଞ୍ଚିଯାଇଛି ତ ସେ ଯେ ସେ ବିରିୟାନି ଖାଇଲା ବେଳକୁ ବାସ୍ନା ହେଉଛି ସେ ବିରିୟାନି ଆପଣ ଫେରାଇ ନିଅନ୍ତୁ କିମ୍ବା ମୋତେ ଅଲଗା ବିରିୟାନି ପଠାନ୍ତୁ ନଚେତ୍ ମୋ ପଇସା ଫେରାଇ ଦିଅନ୍ତୁ